ଗେମ୍ ଖେଳିବା ଦ୍ୱାରା ଦେହ ଭଲ ରହୁଛି ମନ ବି ଭଲ ରହୁଛି ଛୋଟ ଛୋଟ ପିଲାମାନେ ଖେଳ ଦେଖୁଛନ୍ତି ଖେଳିବା ଦ୍ୱାରା ନିଜକୁ ବହୁତ ବି ଖୁସି ଲାଗୁଛି ବାହାରେ ବି ଅନ୍ୟ ଗାଁ ଯାଇକି ବି ଖେଳୁଛନ୍ତି ସେଠୁ ଜିତି ଆସୁଛନ୍ତି ଆସିକି ଖେଳିଲେ ବହୁତ ଭଲ ପ୍ରଶଂସା ବି ପାଉଛନ୍ତି ବାହାର ଲୋକମାନେ ବି ଯାଉଛନ୍ତି ବାହରେ ଖେଳିବା ପାଇଁ ଖେଳିକି ଆସିକି ଲୋକମାନଙ୍କ ସହିତ ମିଶିକି କଥା ହେଉଛନ୍ତି ଖେଳିବା ଦ୍ୱାରା କ'ଣ ହେଉଛି ନ ଖେଳିବା ଦ୍ୱାରା କ'ଣ ହେଉଛି ଖେଳିଲେ କେତେ କ'ଣ କିଛି ଉପକୃତ ମିଳୁଛି ଖେଳିଲେ ଦେହ ଭଲ ସମସ୍ତେ ଖେଳିବା ଦ୍ୱାରା କିଛି ଜିନିଷ ଶିଖାଇବା ଶିକ୍ଷା ସମସ୍ତଙ୍କୁ